ଆମ ଘରେ ବହୁତ ଅସୁବିଧା ଥିଲା ଆମ ଘରେ ଖାଇବାକୁ କିଛି ରାସନ ନଥିଲା ମୋ ବାପା ଛୋଟ ମୋଟ ଚାକିରି କରୁଥିଲେ କିନ୍ତୁ ସେ ଚାକିରିରୁ ମୋ ବାପାଙ୍କୁ ବାହାର କରାଗଲା ମୁଁ ସ୍କୁଲରେ ପଢ଼ୁଥିଲା ବେଳେ କିଏ ମୋତେ ସାହାଯ୍ୟ କରିବାକୁ ମାନେ ସାହାଯ୍ୟ କରିଲେ ନାହିଁ ଆଉ ମୋ ମାଆ ସିଏ ନିଜେ କାମକୁ ଯାଇ ମୋତେ ବଡ଼ କରିଛି ମୋ ବାପା ମଦ ପିଅନ୍ତି ଆମ ଘରେ ଏମିତି ବହୁତ ସମସ୍ୟା ରହିଛି କିନ୍ତୁ ମୁଁ ନିଜେ ନିଜେ ହିଁ ସେଇଆକୁ ଚାପିକି ମୋ ମାଆ ମୁଁ ମୁଁ ପାଠ ପଢ଼ିଲା ବେଳେ ମୁଁ ମୋ ଭାଇ ଆମେ ତିନି ଭାଇ ଭଉଣୀ କିନ୍ତୁ ମୁଁ ଏବେ ମୁଁ ଏବେ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ପଢ଼ୁଛି ଆଉ ମୋର ପଇସା ବହୁତ ଅଭାବ ଥିଲା ମୋ ମାଆ କାମକୁ ଯାଇ ସେ ପଇସା ସବୁ ବାନ୍ଧିକି କଲାକୁ ମୁଁ ପାସ୍ ହେଇପାରିଛି